ଆଜ୍ଞା ଆମ ପାଖରେ ବିଭିନ୍ନ ପ୍ରକାରର ଭ୍ଯାରାଇଟି ର ମିଠା ଅଛି ଯେମିତିକି ରସଗୁଲା ଗୋଳାପଜାମୁନ୍ ଛେନାଗଜା ଛେନାପୋଡ଼ ରସମଲେଇ ଆପଣ କେଉଁ ପ୍ରକାରର ନେବେ କେଉଁ କେଉଁ ମିଠା ନେବେ କୁହନ୍ତୁ ମୁଁ ତା ର ରେଟ୍ କହିବି

ଆଜ୍ଞା ରସଗୁଲା ପିସ୍ ସାଇଜ୍ ଅଛି ଗୋଟାକୁ ପାଞ୍ଚ ଟଙ୍କା କିମ୍ବା କେଉଁଟା ଦଶ ଟଙ୍କା କୋଡ଼ିଏ ଟଙ୍କା ଏମିତି ପୋଡ଼ ଆଜ୍ଞା କିଲୋକୁ ଦୁଇ ଶହ ତିରିଶ ଟଙ୍କା ଅଛି ଆଜ୍ଞା ନାଇଁ ନାଇଁ ଆଜ୍ଞା ଆମ ଦୋକାନରେ ସବୁଠୁ ଭଲ ମିଳିବ ଆପଣ ଦେଖିବେ ଅଲଗା ଦୋକାନ ମାନଙ୍କର ସମସ୍ତଙ୍କଠୁ ଆମ ଦୋକାନରୁ ଭଲ ମିଳିବ ଆପଣ ତ ଜାଣିଥିବେ ଆଉ ଆଜ୍ଞା ଆଜ୍ଞା ମୁଁ ବହୁତ ଭଲ ମିଠା ଦେବି ଆପଣ ଏ ମିଠା ଦୋକାନଠୁ ଆଉ କେଉଁଠି ଏତେ ଭଲ ମିଠା ପାଇବେନି ମୋ ଦୋକାନ ରେ ଯେତିକି ମିଠା ଅଛି ଆଉ ଯେତେ ଭଲ ମିଠା ଅଛି

ଆଜ୍ଞା ଏବେହିଁ ଆଜି ସବୁ ହଁ ନଗଦ ହେଇଛି ଆଜି ହିଁ ହେଇଛି ଆପଣ ଆପଣ ଆମ ମିଠା ନିହାତି ପାଞ୍ଚ ଛଅ ଦିନରୁ ଅଧିକ ରହିବ ଆଜ୍ଞା ଆଜ୍ଞା ପାଞ୍ଚ ଦିନ ନିହାତି ଲାଷ୍ଟିଙ୍ଗ କରିବ ଆଜ୍ଞା ଆମର ରସମଲେଇ ହେଇଛି ନଗଦ ରସମଲେଇ କିଲୋ କୁ ଚାରି ଶହ ଟଙ୍କା

ଆଜ୍ଞା ଆଜ୍ଞା ଆପଣଙ୍କୁ ମୁଁ ରେଟ୍ ଠିକ୍ ଠାକ୍ ଦେବି ଆଜ୍ଞା ନିଅନ୍ତୁ ଟେଷ୍ଟ କରିବେ ଆଉ କେତେ ସବୁ କହୁଥିଲେ କେଉଁଥିରୁ କେଉଁଥିରୁ କେତେ ନେବେ ମୋତେ କହିଦିଅନ୍ତୁ ମୁଁ ହିସାବ କରି ଆପଣଙ୍କୁ କହିବି

ଏବେ ମୁଁ ଜାଣିଲି ଆପଣଙ୍କୁ ସବୁଠୁ ବଢ଼ିଆ ମିଠା ଦେବି ଆଉ ସବୁଥିରୁ କେତେ କେତେ ନେବେ କୁହନ୍ତୁ ମୁଁ ଟିକେ ପ୍ୟାକିଙ୍ଗ କରିଦେବି ହଉ ଆଜ୍ଞା ମୁଁ ସବୁତକ ପ୍ୟାକ୍ କରିକିଦେଉଛି ଆଜ୍ଞା ହଉ ଠିକ୍ ଅଛି ମୁଁ ଦେଖୁଛି ଆଉ ଅପଣଙ୍କୁ ଦେଉଛି ଆପଣଙ୍କର ଟୋଟାଲ ହଜାରେ ତେତିଶ ଟଙ୍କା ହେଲା ହଉ ଆଜ୍ଞା ଠିକ୍ ଅଛି ମୁଁ ଆପଣଙ୍କୁ ପରେ କରୁଛି